ମୁଁ ଜୀବନର ସବୁଠୁ ବଡ଼ ଯାତ୍ରା ହେଉଛି ମାଲକାନଗିରି ଏବଂ ସେହି ମାଲକାନଗିରି ଯାତ୍ରାରେ ବହୁ ଅନୁଭବ ମୁଁ ମନରେ ରହିଛି ଏବଂ ସେହି ଯାତ୍ରାରେ ନିଜର ଅନୁଭୂତିକୁ ମୁଁ ପ୍ରକାଶ କରୁଛି ସେଠାର ସୂର୍ଯ୍ୟୋଦୟ ଯେପରି ସୁନ୍ଦର ଅଟେ ସେହିପରି ସୂର୍ଯ୍ୟାସ୍ତ ମଧ୍ୟ ବହୁତ ସୁନ୍ଦର ଅଟେ ଏବଂ ସେହି ମନୋରମ ଦୃଶ୍ୟକୁ ଯିଏ ଥରେ ଦେଖିଛି କେବେ ବି ନିଜ ମନକୁ ଭୁଲିପାରିନାହିଁ ଏବଂ ସେହି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଅନୁଭବ କରିଲେ ବହୁ ପରିମାଣର ଶାନ୍ତି ପ୍ରକାଶ ମିଳିଥାଏ ଯାହାକୁ ନିଜ ମନରେ ସାାଇତି ଏବେ ପର୍ଯ୍ୟନ୍ତ ମୁଁ ରଖିଛି ଏବଂ ନିଜର ଲମ୍ବା ଜୀବନ ଲମ୍ବା ଯାତ୍ରାକୁ ଅତି ସୁଖମୟ ପ୍ରଦାନ କରିଛି